ଓଡ଼ିଶା ନ କେନ୍ ବ୍ୟବସାୟ କଲେ ଲାଭ ହେସି ବେଲେ ସେ ବିଷୟରେ ଜାଣିବା ଲାଗି ଗଲେ ସରକାରୀ ଚାକିରି କଲେ ସେଟା ମାସ୍ ପୁର୍ଲେ ଦରମା ପାଏବ ସେଟା ବି ଗୋଟେ ଲାଭ୍ ଆଏ ତାପରେ ନିଜର୍ ବେପାର୍ କର୍ବ ବେଲେ ବେପାର୍ରେ ବି ବହୁତ୍ ଲାଭ୍ ଅଛି ବେପାରେ ନିଜର୍ ହିସାବରେ ଘିନ୍ବ ନିଜର୍ ହିସାବେ ବିକ୍ବ ଆଉ ସେଥି ବି ବହୁତ୍ ଲାଭ୍ ଅଛେ ତାପରେ ସର୍କାରୀ ଚାକିରି ହେଲା ଭଲ୍ସେ ପଢ଼ିଲେଖିକରି ଯେ ସରକାରୀ ଚାକିରି କରିପାରୁଛେ ସେ ମାସ୍ ପୁର୍ଲେ ଦରମା ପାଏବା ଆଉ ସେଟା ବି ବହୁତ୍ ବଢ଼ିଆଁ କାମ୍ଟେ ଏ ସେଟା ଅଚିନ୍ତା କାମ୍ କର୍ବ ଡିଉଟି ଟାଇମ୍ରୁ ଟାଇମ୍ ଯାଇକରି ସେଟା ଟାଇମ୍ ଟେବୁଲ୍ ଅନୁସାରେ ଯିବ ଘରକେ ବି ଟାଇମ୍ ଦେଇପାର୍ବ ଆଉ ଠିକ୍ ସେଲେରୀ ବି ମିଲ୍ବା ବେଲେ ବି ସେନ୍ତା କାମ୍ଟେ କଲେ ଠିକ୍ କୁଟୁମ୍ ଭଲ୍ସେ ଚଲ୍ବେ ଆଉ ବେପାର୍ ବିଜ୍ନେସ୍ ହେଲା କେନ୍ସି ବି ବେପାର୍ କର୍ବାର୍ ଟାଇମ୍ଥି ଗଲେ ପଇସା ବି ଇନ୍ଭେଷ୍ଟ୍ କରାଲାଗ୍ସି ଆଉ ସେ ପଇସା ଇନ୍ଭେଷ୍ଟ୍ କରିକରି ମେହନତ୍ ବି କରାଲାଗ୍ସି ଆର୍ ମେହନତ୍ ଯେତିକି କର୍ବ ଲାଭ୍ ବି ମିଲ୍ସି ହେନ୍ତା ତ ବିଜ୍ନେସ୍ରେ ବି ସର୍କାରୀ ଚାକିରି ଅପେକ୍ଷା ବିଜନେସ୍ରେ ବି ବହୁତ୍ ଲାଭ୍ ଅଛେ ଆଉ ଓଡ଼ିଶାରେ ବହୁତ କିଛି ହେନ୍ତା ବେପାର୍ ଅଛେ ଯେନ୍ଟାକି ଯିଏ ଯେନ୍ଟା ଚାହେବା ବେପାର୍ କରି କରି ପଇସା ଦି ପଇସା କମେଇ ପାର୍ବା ଆଉ ନିଜର୍ ଓନ୍ ବିଜ୍ନେସ୍ରେ ନିଜେ ଖାଡ଼ା ହେଇପାର୍ବା ଜଣେ ଚାହେବା ବେଲେ ମୁଇଁ ଚାକିରି ନାଇଁ କରେ ଆଉ ନିଜର୍ ବେପାର୍ରେ ମୁଇଁ ଆଗ୍କେ ବଢ଼୍ମି ଉନ୍ନତି କର୍ମି ବହୁତ୍ ପଇସାବାଲା ହେମି ବୋଲି ଚାହେବା ବେଲେ ବି ଚାହିଁପାର୍ବା ବାକି ପଇସା ଇନ୍ଭେଷ୍ଟ୍ କର୍ବାର୍ ଦର୍କାର୍ ଇନଭେଷ୍ଟ୍ କର୍ବାର୍ ଲାଗି ଯଦି ପାଖେ ପଏସା ଥିବାବେଲେ ସେ ବହୁତ୍ ଆଗ୍କେ ବଢ଼ିପାର୍ବା ପିଲା ବି ଲଗେଇକରି କରିପାର୍ବା କେନ୍ସି ବିଜ୍ନେସ୍